ହଁ ହେଲୋ ଅପା

ହଁ ଅପା

ହଁ ଯିବା ପିଲା ପିଲାମାନଙ୍କୁ ଧରିକି ଯିବା ତ ବୁଲିକରି ଆସିବା ଆଉ କ'ଣ କ'ଣ ବନେଇବା ହେଲୋ ହେଲୋ ନେଟୱାର୍କ ହେଲୋ ନାଇଁ ଇଏ କ'ଣ କ'ଣ ବନେଇବା ଆଉ ହୁଁ ହୁଁ ହୁଁ ହୁଁ ହୁଁ ହଁ ପାମ୍ପଡ଼ ଟିକେ ଧରିବା ହଁ ଚଣା ଭଜା ଚାଉଳ କିଣିଦେବା ଆଉ ହୁଁ ଡାଲି ବି କିଣିଦେବା ହରଡ଼ ଡାଲିଟା ନାଇଁ ଘରୁ ଆଉ କ'ଣ ନୋବା ତ ବାହାରୁ ମାର୍କେଟ୍ ତ ପଡ଼ିବ ଆଉ ବାହାରେ କିଣି ଦେଇକି ଧରି ପଳେଇବା ହଁ ହଁ ରସ ଖପୁଲି ଧରିକିରି ଗ୍ୟାସ୍ ଏୟାକୁ ଧରିକି ପଳେଇବା ଆଉ ହଁ ହଉ ହୁଁ ହଁ ମାର୍କେଟ୍ ତ ପଡ଼ିବ ଆଗକୁ ଆଉ ମାର୍କେଟ୍ରୁ କିଣିକି ଧରିକି ପଳେଇବା

ଆଚ୍ଛା ଆମେ କେତେ ଲୋକ କି ଦଶ ଦଶ ଲୋକ କି ହଁ ଦଶ ବାର ଲୋକ ହେଲେ ତାକୁ ଧରିକିରି ହଁ ଚାଉଳ ତିନି କିଲୋ ନେଇଗଲେ ହୋଇଯିବ ହଁ ଛତୁ ଓଉ ପାଞ୍ଚ ପ୍ୟାକେଟ୍ ନେଲେ ନେଇଗଲେ ହୋଇଯିବ ହଁ ହଁ ହଁ ସଖାଳୁ କ'ଣ ବାହାରିବା ହୁଁ ହୁଁ ହଁ ହଁ ହଁ ହଁ ହଁ ହଁ ହଁ ହଁ